କଟକ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ସଂରକ୍ଷଣ ହେଲା ପରିବେଶ ପଦକ୍ଷେପ ପରିବେଶ ପଦକ୍ଷେପ ମାଧ୍ୟମରେ ଏବେ ଜାଇକା ଜାଇକା ଜାଇକା ରାସ୍ତାଘାଟ ନିର୍ମାଣ କରୁଛି ଏବଂ ବିଭିନ୍ନ ବଡ଼ ବଡ଼ ନାଳ ଖୋଳି ନାଳ ନାଳଗୁଡ଼ିକ ସୁନ୍ଦରୀକରଣ କରୁଛି ଏବଂ ରାସ୍ତା ତଳେ ତଳେ ଡ୍ରେନେଜ୍ର ସୁବିଧା ହେଇଛି ଯେମିତିକି ଆମେ ବା ଆମ ଘରର ଅଳିଆ ଆବର୍ଜନା ପାଣି ବାହାରକୁ ଦେଖାଯିବନି ଏହା ଏବଂ ପାଇଖାନା ଟାଙ୍କି ମଧ୍ୟ ଡ୍ରେନେଜ୍ କରାଯାଉଛି ଏଇ ଡ୍ରେନେଜ୍ ହେଉଛି ଜାଇକା ତା'ର କରିଛି ଘର ମାଧ୍ୟମରେ ପ୍ରତ୍ୟେକ ସାହି ଗଳିକନ୍ଦି ମାନଙ୍କରେ ବିଭିନ୍ନ ପ୍ରକାର ସ୍ୱେରେଜ୍ ସିଷ୍ଟମ୍ କରିଛି ଏବଂ ଘରର ପାଇଖାନାର ଯେତିକି ପାଣି ଘରର ଯେତିକି ପାଣି ସେଇ ଜାଇକାରେ ଷ୍ଟୋରେଜ୍ ହେଉଛି ଜାତୀୟ ରାଜପଥରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ ହେଉଛି ଆଉ ଲାଇଭ୍ ସୌନ୍ଦର୍ଯ୍ୟକରଣ ମଧ୍ୟ ହେଉଛି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାରର ଗଛ ସୁନ୍ଦର ସୁନ୍ଦର ଗଛରୋପଣ ହେଉଛି ସାଇଡ଼୍ ସାଇଡ଼୍ ମାନଙ୍କରେ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ ଅଙ୍କନ କରାଯାଉଛି ପ୍ରାକୃତିକ ସମ୍ପଦ ଉପରେ ଆମର ପଦକ୍ଷେପ ଖୁବ୍ ଭଲ ନିଆଯାଉଛି ସରକାର ମଧ୍ୟ ଖୁବ୍ ଭଲ ପଦକ୍ଷେପ ନେଇଛନ୍ତି ବିଭିନ୍ନ ଜିଲ୍ଲାରେ ମଧ୍ୟ ଏଇ ପଦକ୍ଷେପ ଗ୍ରହଣ ହେଲାଣି ଡବଲ୍ ଡୋର୍ ଡବଲ୍ ରାସ୍ତା ହେବା ଦ୍ୱାରା ଲୋକମାନଙ୍କ ଯାତାୟାତ ମଧ୍ୟ ସୁବିଧା ହେଉଛି